ହ୍ୟାଲୋ ଆପଣ ଗ୍ରାଣ୍ଡ୍ ହୋଟେଲ୍ରୁ କହୁଛନ୍ତି ମୁଁ ସବିତା ଦନାଇ କହୁଛି ମୋର କିଛି ଖାଇବା ଅର୍ଡ଼ର୍ କରିଥିଲି କିନ୍ତୁ ମୁଁ ତ ଏବେ ଘରେ ରହିପାରିବିନି ଏବେ ମୁଁ ସଙ୍ଗେ ସଙ୍ଗେ ପୁରୀକୁ ଯିବି ସେଇଥିପାଇଁ ମୁଁ ଅର୍ଡ଼ର୍ କ୍ୟାନ୍ସଲ୍ କରିବା ପାଇଁ ଚାହୁଁଛି କାରଣ ଆପଣ ଯେତେବେଳେ ଡେଲିଭରୀ ଦେବା ପାଇଁ ଆସିବେ ଆମ ଘରେ କେହି ନଥିବେ ଖାଦ୍ୟ ରିସିଭ୍ କରିବା ପାଇଁ ସେଇଥିପାଇଁ ମୁଁ ଅର୍ଡ଼ର୍ କ୍ୟାନ୍ସଲ୍ କରିବି କରିବା ପାଇଁ ଚାହୁଁଛି ମୁଁ ରୁଟି ପନିର୍ ଚିକେନ୍ ଡାଲି ନାନ୍ ଚିଲି ଚିକେନ୍ ଏଗ୍ ରୋଲ୍ କେକ୍ ରସଗୋଲା ପଚାଶଟା ପୁରୀ ଅର୍ଡ଼ର୍ କରିଥିଲି ଅର୍ଡ଼ର୍ କରିଥିଲି ସେ ସବୁ ମୁଁ ଆଉ ମୁଁ ନେବିନି ସେଥିପାଇଁ ମୁଁ ଅର୍ଡ଼ର୍ କ୍ୟାନ୍ସଲ୍ କରିବା ପାଇଁ ଚାହୁଁଛି ଆଉ ଆମ ଘରକୁ ଯେଉଁ କୁଣିଆମାନେ ଆସିଥାନ୍ତେ ସେମାନେ ମଧ୍ୟ ଆସିବା ପାଇଁ ମନା କରିଦେଲେ ମୁଁ ସେମାନଙ୍କ ପାଇଁ ହିଁ ଖାଇବା ମଗାଇଥିଲି ସେମାନେ ଆସିବେନି କହିଲେ ବୋଲି ମୁଁ ଅର୍ଡ଼ର୍ କ୍ୟାନ୍ସଲ୍ କରୁଛି